କୁକୁଡ଼ା ଚାଷରେ ରୋଗ ପୋକ ଫୋକ ରୋକିବା ପାଇଁ ଉପଯୁକ୍ତ ଔଷଧ ବ୍ୟବହାର କରିବା କୁକୁଡ଼ା ରଖିବା ଘରେ କୁକୁଡ଼ା ମଳ ମଝିରେ ମଝିରେ ସଫା ରଖିବା ଖାଦ୍ୟ ପାଣି ଠିକ ଭାବରେ ଦେବା ଏହାର ସବୁ ପରିଚାଳନ ନକଲେ କୁକୁଡ଼ା ରୋଗ ସଂକ୍ରମଣ ବଢ଼ିଥାଏ ପଶୁମାନଙ୍କ ସମ୍ପର୍କରେ କୌଣସି ସମସ୍ୟା ପ୍ରଶ୍ନ ଆସିଲେ ଆମେ ପଶୁ ସମ୍ପଦ ଚିକିତ୍ସକଙ୍କ ପରାମର୍ଶ କରିଥାଉ